ହଁ କିଏ କହୁଛନ୍ତି

ଆଚ୍ଛା ଆଚ୍ଛା

ହଁ ଜିଓର ବି ଆସିବ ଠିକଠାକ ଆସିବ ଜିଓର ବି

ମୋ ଦୋକାନ ବୋଲି କେମିତି ଜାଣିଲେ ଆପଣ

ବିଏସଏନଏଲ୍ର ହଁ ସେଇ ଦୁଇଶହ ଟଙ୍କା ଲାଗିବ

ଆପଣ କେତେବେଳେ ଆସିବେ

ଆପଣ କେତେବେଳେ ଆସିବେ ଏଇ ଦଶଟାରୁ ଚାରିଟା ଯାଏ ହଉ ହଉ ଠିକ୍ ଅଛି

ଶହେ ପଚାଶ ଟଙ୍କା ଲାଗୁଛି

ଆପଣ କେଉଁଟା ନେବାକୁ ଚାହୁଁଛନ୍ତି

ଶହେ ଟଙ୍କା

ଶହେ ପଚାଶ ଟଙ୍କା ହଁ ଶହେ ପଚାଶ ଟଙ୍କା

ଦୁଇ ଶହ ଟଙ୍କା